ହେଲୋ ହେଲୋ ହଁ ହଁ ଦେଖନ୍ତୁ ମ୍ୟାଡମ୍ ଆମେ ଏଇଠୁ ବେଙ୍ଗଲୋରରୁ ଆସିଛୁ ଆଉ ଏଇଠୁ ଯୋଉ କମ୍ପାନୀ ହେଲୁ ହେଲେ ଏଇଠୁ ଟିଫିନ୍ଡୂଗିିଗଲ଼ କେତେ ଟଙ୍କା ଲାଖେ ଲାଗୁଛି

କୋଡ଼ିଏ ଟଙ୍କା ହେଲେ ତ ବହୁତ ରେଟ୍ ହୋଇଯାଉଛି ଆମର ଏଇଠି ଆସିଛନ୍ତି ଚାଳିଶ ପଚାଶ ଜଣ ହେଲେ କିଛି କମ କରିପାରିବେ

ହେଲେ ଏମିତି ଏଇଠି ଆସିକି ସମସ୍ତେ ଅଛନ୍ତି ନା ଆମେ ସବୁ ଗୋଟାଏ ନେବୁ ଚାଳିଶ ପଚାଶ ଜଣ ପାଇଁ ନେବୁ ହେଲେ କମ୍ କଲେ ଟିକିଏ ଭଲ ହୁଅନ୍ତା

ନହେଲେ ଆମ ସେଇ ଚାଲୁନାହାନ୍ତି ବେଙ୍ଗଲୋରରେ ବଢ଼ିଆ ପଇସା କମାଣି ହେବ ସେଇଠି ରହିକି ପଇସା ପତ୍ର କିଛି ସେଇଠିକି ରାସାୟନିକ ଜିନିଷ ଏବେ ଏ ଏଗୁଡ଼ାକ ସବୁ ଜିନିଷ ସବୁ କମ୍ ରେଟ୍ରେ ମିଳିବ ଆଉ ଏ ଟିଫିନ ପତ୍ର ଠିକ୍ରେ ବନେଇକି ଦେଲେ ବି କମ ପଇସାକୁ ଇଆଡ଼େ ଏଇ ଠିକ୍ ହେବ ଆଉ ବହୁ ସଂଖ୍ୟାରେ ଲୋକ ବି ଖାଇବେ ସେଇଟା କହିବାଟା ଆଉ ରେଟ୍ ଠିକ୍ ଅଛି ପଇସା ପତ୍ର ଠିକ୍ ହେଲେ ଆଉ ଆମେ ଇଆଡ଼େ ବୁଝିବୁ ରେଟ୍ ଠିକ୍ ହେଲେ କହିବୁ ଜଣେଇବୁ ହେଲୋ ହଁ ହଁ ଆଉ ଜଣେଇ ଦେଉନ ହଁ ହଉ ରଖ

ସେଇଠି କ'ଣ ସେଇ କମ ରେଟ୍ ବି ହେଲେ ସେଇଠ କ'ଣ ବହୁତ ସଂଖ୍ୟାରେ ଲୋକ ଖାଇବେ ଖାଦ୍ୟ ଜିନିଷ ବି ନଷ୍ଟ ହେବନି ଯାହା ବରା ତରକାରୀ ଯାହା କରିବେ ନାସ୍ତା ନଷ୍ଟ ହେବନି ଏମିତି ଟେଷ୍ଟ ହେଉଛି ବୋଲି ସମସ୍ତେ କହିବାରେ ଏଇ ହୋଟେଲକୁ ଆମେ ଚାଳିଶ ପଚାଶ ଜଣ ବି ଅର୍ଡର୍ ଦେବାକୁ ଆସିଛୁ

ଏଇ ହୋଟେଲ ଜିନିଷ ଭଲ ଲାଗୁଛି ଆଉ ଷ୍ଟଲ୍ ଖୋଲିଲେ ଭଲ ହେବ ହଉ ହଁ ହଉ ଜାଣିକି ରଖୁଛି ହଁ ହଁ